ନମସ୍କାର ସାର୍ ମୁଁ ଗୌତମ ନାଏକ କହୁଛି ଜଗତସିଂପୁର ଜିଲ୍ଲାର ଏବଂ ଦେଓଗଡ଼ ଗ୍ରାମର ସାର୍ ଆଗରୁ ଆଗ କାଳରେ ଲୋକମାନେ କୋଇଲା ଜଳେଣି ଇତ୍ୟାଦି ଜାଳି ରୋଷେଇ କାର୍ଯ୍ୟ କରୁଥିଲେ ଏବଂ ଏବେ ବର୍ତ୍ତମାନ ସମୟରେ ଯୁଗ ଚେଞ୍ଜ୍ ହେବା ଦ୍ୱାରା ମଡ଼ରେଟ୍ ପର୍ସନ୍ ଆସିବା ଦ୍ୱାରା ଏବେ ଲୋକମାନେ ଗ୍ୟାସ୍ ଇଣ୍ଡକ୍ସନ୍ ହିଟର୍ ଇତ୍ୟାଦି କାର୍ଯ୍ୟ ଏବଂ ଆଗରୁ ଲୋକମାନେ ଚୁଲି ଆଞ୍ଚ ଇତ୍ୟାଦି ସାହାଯ୍ୟରେ ରୋଷେଇ କାର୍ଯ୍ୟ କରୁଥିଲେ ଏବଂ ଏ ଚୁଲିରେ ଜାଳ ଆଞ୍ଚରେ କୋଇଲା କୋଇଲାରେ ଥିବା ଗୁଡ଼ି ଘଷି ଇତ୍ୟାଦି ଦେଇ ଏହି କାର୍ଯ୍ୟ କରାଯାଉଥିଲା ଏବଂ ରୋଷେଇ ମଧ୍ୟ ଏହା ଦ୍ଵାରା ଭଲ ହେଉଥିଲା ଏହା ସାହାଯ୍ୟରେ ବହୁତ କମ୍ ସମୟରେ ହୁଏତ ଟିକିଏ ସମୟ ସମୟ ଲାଗିଥାଏ କିନ୍ତୁ ଏହା ଭଲ ଭାବରେ ହେଉଥିଲା ଏବଂ ଜାଳରେ ତିଆରି ହୋଇଥିବା ଖାଦ୍ୟ ଏହା ଭଲ ହୋଇଥାଏ ଶୁଦ୍ଧ ହୋଇଥାଏ ଏବଂ ମଧ୍ୟ ଭଲ ଟେଷ୍ଟ୍ ମଧ୍ୟ ହୋଇଥାଏ ଯାହା ଫଳରେ ଭଲ ମଣିଷ ଶରୀର ପାଇଁ ଆମ ପାଇଁ ମଧ୍ୟ ଭଲ ହୋଇଥାଏ କିନ୍ତୁ ଏବେ ତାହା ବହୁତ ଭାବରେ ଚେଞ୍ଜ୍ କରିଦିଆଯାଇଛି ଗ୍ୟାସ୍ ଏଲ୍ ପି ଜି ଏ ଗ୍ୟାସ୍ ସାହାଯ୍ୟରେ ମଧ୍ୟ ବହୁତ ପ୍ରକାରର ରୋଷେଇ କାର୍ଯ୍ୟ କରାଯାଉଛି ମଧ୍ୟ ଜଲ୍ଦି ଜଲ୍ଦି ହେଉଛି କୌଣସି ବାଧା ବିିଘ୍ନ ମଧ୍ୟ ରହିବାକୁ ପଡ଼ୁନି ଗ୍ୟାସ୍ ଆମେ ଅନ୍ କରୁଛୁ ଏବଂ ଏହା ସାହାଯ୍ୟରେ ରୋଷେଇ କାର୍ଯ୍ୟ କରୁଚୁ ଏହି ଗ୍ୟାସ୍ରେ ବାହାରୁଥିବା ଲିକୁଇଫାଇଡ଼୍ ପେଟ୍ରୋଲିୟମ୍ ଗ୍ୟାସ୍ ଏହି ଗ୍ୟାସ୍ ବହୁତ ହାନିକାରକ ଅଟେ ଆମ ଦେହ ପାଇଁ ଏହା ସାହାଯ୍ୟରେ ତାହାର ଆମେ ରୁଟି ଆଗରୁ ନିଆଁରେ ସେକୁୁଥିଲୁ କିନ୍ତୁ ଆମେ ଏବେ ରୁଟିକୁ ଫୁଲାଇବା ପାଇଁ ଗ୍ୟାସ୍ର ସାହାଯ୍ୟ କରୁଛୁ ଏହି ଗ୍ୟାସ୍ ବାହାରୁଥିବା ଲିକୁଇଫାଇଡ଼୍ ପେଟ୍ରୋଲିୟମ୍ ଗ୍ୟାସ୍ ଏହି ଗ୍ୟାସ୍ ଆମ ଖାଦ୍ୟରେ ବାଜିଲେ ଏହା ଆମ ଶରୀର ପ୍ରତି ହାନିକାରକ ଅଟେ କାରଣ ଏହା ଦ୍ୱାରା ମଣିଷ ପ୍ରାୟତଃ ଏ କ୍ୟାନ୍ସର୍ର ସମ୍ମୁଖୀନ କରୁଛନ୍ତି ଏବଂ ଯଦ ଏହି ଏହି ଗ୍ୟାସ୍ ସାହାଯ୍ୟ ସାହାଯ୍ୟରେ ବହୁତ କାର୍ଯ୍ୟ ଜଲ୍ଦି ହୋଇଯାଉଛି କିନ୍ତୁ ଏହା ଆମ ଶରୀର ପାଇଁ ବହୁତ ହାନିକାରକ ଏ ଇଣ୍ଡକ୍ସନ୍ ଇଣ୍ଡକ୍ସନ୍ ଆମର ଘର ବହୁତ କାର୍ଯ୍ୟରେ ଲାଗୁଛି କିନ୍ତୁ ଏବେ ଇଣ୍ଡକ୍ସନ୍ଟା ଆମର ଇୋକ୍ଟ୍ରୋନିକ୍ କ ଇଲୋକ୍ଟ୍ରୋନିକ୍ ଗ୍ୟାଜେଟ୍ ଅଟେ ଯାହା ସାହାଯ୍ୟରେ ଆମେ ଖାଦ୍ୟ କରିପାରୁଛୁ ବହୁତ କମ୍ ସମୟରେ ଏବଂ ଏହା ଜଲ୍ଦି ହୋଇଯାଉଛି କିନ୍ତୁ ଏହା ମଧ୍ୟ ବହୁତ ଯତ୍ନର ସହିତ କରିବାକୁ ପଡ଼ିବ ସମସ୍ତେ ତ ଏବେ ଜାଣିଥାନ୍ତି ଇଲେକ୍ଟ୍ରୋନିକ୍ର ୟୁଜେସ୍ ନା ଏବଂ ଯେତିକି ବି ଜାଣିଛନ୍ତି ବହୁତ ଯତ୍ନର ସହ କରିବାକୁ ପଡ଼ିବ ଆଗରୁ ଲୋକମାନେ ସ୍ତ୍ରୀଲୋକମାନେ ଜାଳେଣି ସାହାଯ୍ୟରେ ରୋଷେଇ କରୁଥିଲେ ଚୁଲିରେ ଯାହା ଫଳରେ କିଛି ଅବସ୍ଥା ନଥିଲା ଏବଂ ଏହି ଜାଳରୁ ବାଡ଼ିରୁ ଜାଳ କୋଇଲା ଘଷି ଗୋବରରୁ ତିଆରି ହୋଇଥିବା ଘଷି ସାହାଯ୍ୟ କରି ଜାଳ କରି ଜାଳେଣି ଭାବେ ୟୁଜ୍ କରି ରୋଷେଇ କାର୍ଯ୍ୟ କରୁଥିଲେ ଏବଂ ଏହା ଦ୍ୱାରା ରୋଷେଇ ମଧ୍ୟ ଭଲ ଭାବରେ ହୋଇଥିଲା ଏବଂ ଲୋକମାନଙ୍କର କିଛି ଟେନ୍ସନ୍ ବି ନଥିଲା ଏବଂ କୌଣସି ପ୍ରକାରର ମୂଲ୍ୟ ଆମକୁ କାହାକୁ ବି ଦେବାକୁ ପଡ଼ୁନଥିଲା କିନ୍ତୁ ଏବେ ଏବେ ଗ୍ୟାସ୍ ହେବା ଆଗରୁ ଗ୍ୟାସ୍ ଏବେ ଆମର ପଡ଼ିଯାଉଛି ଆଠଶହ ଷାଠିଏ ନଅଶହ ଟଙ୍କାର ପାଖାପାଖି ଯାହା ଫଳରେ ଏହା ମଧ୍ୟ ଆମକୁ ଭରଣପୋଷଣ କରିବାକୁ ପଡ଼ୁଛି ସାଧାରଣତଃ ଗରିବ ଲୋକମାନେ ମଧ୍ୟ ଗ୍ୟାସ୍ ତ ନେଇପାରିବେନି କେହି ଇଣ୍ଡକ୍ସନ୍ ମଧ୍ୟ ନେଇପାରିବେ ନାହିଁ ସେ ଚୁଲିରେ ରୋଷେଇ କରି ସାହାଯ୍ୟ କରୁଛନ୍ତି କିନ୍ତୁ ମୁଁ ତ ଏବେ ଆମେ ତ ଜାଣିନୁ ନା ଗ୍ୟାସ୍ ଚୁଲି କେମତି କରିନ୍ତି ଆମ ବାପା ବୋଉମାନେ ଚୁଲିରେ ମଧ୍ୟ ରୋଷେଇ କରିଛନ୍ତି ଆମେ ଦେଖିଛୁ କିନ୍ତୁ କରିନୁ ତ ଆମେ ଏବେ ଚୁଲିରେ ନ ରୋଷେଇ କରିକି ଗ୍ୟାସ୍ ଇଣ୍ଡକ୍ସନ୍ରେ ରୋଷେଇ କରୁଛୁ ଏହା ସହଜ ସହଜ ତ ହେଉଛି କିନ୍ତୁ ଅଧିକ ମଧ୍ୟ ଭରଣପୋଷଣ ଆମେ କରୁଛୁ କିନ୍ତୁ ଜାଳରେ ରୋଷେଇ ହେଉଥିବା ଖାଦ୍ୟ ଚୁଲି ଗ୍ୟାସ୍ରେ ରୋଷେଇ ହେଉଥିବା ଖାଦ୍ୟ ଇଣ୍ଡକ୍ସନ୍ରେ ରୋଷେଇ ହୋଇ ଏହା ଜାଳରେ ରୋଷେଇ ହ ଉଥିବା ଚୁଲିର ଖାଦ୍ୟ ବହୁତ ଡିଫରେଣ୍ଟ୍ ବହୁତ ଅଲଗା ଜାଳରେ ରୋଷେଇ ହେଉଥିବା ଖାଦ୍ୟ ବହୁତ ଟେଷ୍ଟ୍ ମଧ୍ୟ ହୋଇଥାଏ ଏବଂ ଏହାର ସାହାଯ୍ୟରେ

ଆମେ ବହୁତ ପ୍ରକାରର ଖାଦ୍ୟ ମଧ୍ୟ ବନେଇପାରୁ କିନ୍ତୁ ଜାଳ କାର୍ଯ୍ୟରେ ଆମକୁ ଟିକିଏ ପରିଶ୍ରମ କରିବାକୁଥିଲା ଏବେ ତ ଲୋକମାନେ ପରିଶ୍ରମ କରିବାକୁ ଚାହୁଁନାହାନ୍ତି ସେଥିପାଇଁ ଆମର ଭାରତରେ ନୂଆ ନୂଆ ଜିନିଷ ଗ୍ୟାସ୍ ହିଟର୍ ଇଣ୍ଡକ୍ସନ୍ ବହୁତ ପ୍ରକାର ଇଲେକ୍ଟ୍ରୋନିକ୍ ଜିନିଷ ସବୁ ବାହାରିଲାଣି ଏବଂ ଏହା ଫଳରେ ଏହା ସାହାଯ୍ୟରେ ଆମେ ଜଲ୍ଦି ଭାବରେ ରୋଷେଇ କାର୍ଯ୍ୟ ମଧ୍ୟ କରିପାରୁଛୁ ଏହି ରୋଷେଇ ଏହା ରୋଷେଇ ହେବା ଫଳରେ ଆମେ କମ୍ ଘଣ୍ଟେକାର କାମ ପନ୍ଦର ମିନିଟ୍ରେ ଆମେ କାର୍ଯ୍ୟ କରିପାରୁଛୁ ଯାହା ଫଳରେ ଭଲ କିନ୍ତୁ ରୋଷେଇ କିନ୍ତୁ ଆମେ ଜାଳରୁ ରୋଷେଇ କଲେ ଯାହା ବି ହାସଲ କରିଥାଉ ଗ୍ୟାସ୍ରେ ରୋଷେଇ କଲେ ତାହା ହାସଲ କରିନଥାଉ ଜାଳଟା ଆମର ନେଚୁରାଲ୍ ହୋଇଥାଏ ଏବଂ ଏହା ଭଲ ହୋଇଥାଏ କିନ୍ତୁ ଏହା କ'ଣ ଜାଳରେ ରୋଷେଇ କଲାବେଳେ ବହୁତ ପ୍ରକାର ନିଆଁ ଧାସ କଡ଼େଇ କଡ଼େଇ ହାଣ୍ଡି ମଧ୍ୟ କଳା ପଡ଼ିଯାଇଥାଏ କିନ୍ତୁ ଗ୍ୟାସ୍ କିମ୍ବା ଇଣ୍ଡକ୍ସନ୍ରେ ରୋଷେଇ କଲେ କୌଣସି ପ୍ରକାର କଳା କି କୌଣସି ପ୍ରକାର ଧାସ ଧୂଆଁ କିଛି ବାଜିିନଥାଏ ଏହା ଗ୍ୟାସ୍ ଏବଂ ଇଣ୍ଡକ୍ସନ୍ ବହୁତ ସୁବିଧା ଏବଂ ସହଜ ହୋଇଥାଏ କିନ୍ତୁ ଏହା ପାଇଁ ବହୁତ ଖର୍ଚ୍ଚ ମଧ୍ୟ ଆମେ କରୁଛେ ହଁ ମୁଁ ଗ୍ୟାସ୍ରେ ରୋଷେଇ କରୁଛି ଇଣ୍ଡକ୍ସନ୍ ମଧ୍ୟ ଆସିବ କିନ୍ତୁ ମୋ ଚୁଲିରେ ରୋଷେଇ ଖୁବ୍ କମ୍ କରିଛି ତ ମୋ ଦେଖିବାରେ ଚୁଲି ହିଁ ବେଷ୍ଟ୍ ଗ୍ୟାସ୍ ତ ଏବେ ହୋଇଛି କିନ୍ତୁ ଚୁଲି ହିଁ ବେଷ୍ଟ୍